ଆଜ୍ଞା ପୁରା ତଟକା ପରିବା ଅଛି ଆପଣ ତଟକା ପରିବା ନେବେ ନା ବାସି ପରିବା ନେବେ ଆଜ୍ଞା ଆମ କତିରେ ଅଛି ବିଲାତି ବାଇଗଣ ଭେଣ୍ଡି ସଜନା ଛୁଇଁ ଟମାଟୋ ବାଇ ବାଇଗଣ କଲରା ବୋଇତାଳୁ ଆଳୁ ମାଟି ଆଳୁ ପୋଟଳ ଜହ୍ନି ଆପଣ କ'ଣ ନେବେ କୁହନ୍ତୁ ବିଲାତି ରେଟ୍ ଆପଣଙ୍କର ଚାଳିଶ ଟଙ୍କା ଅଛି ଆମର ତ ସଜନା ଛୁଇଁ କିଲୋ ଅଛି ଶହେ ଦଶ ଟଙ୍କା ଆପଣ ଯଦି ମୋଟା ଆକାରରେ ନେବେ ତାହେଲେ ଆପଣଙ୍କୁ ଶହେ ଟଙ୍କାରେ ପଡ଼ିଯିବ କିଲୋ ପିଛା ଭେଣ୍ଡି କିଲୋ ତିରିଶ ଟଙ୍କା ଅଛି ଟମାଟର କିଲୋ ଚାଳିଶ ଟଙ୍କା ଅଛି ବାଇଗଣ କିଲୋ ପଞ୍ଚଷଠି ଟଙ୍କା ଅଛି ଆପଣ ଆଉ କ'ଣ କ'ଣ ପରିବା ନେବେ କୁହନ୍ତୁ ଫୁଲକୋବି ଦର କିଲ ପିଛା ପଞ୍ଚସ୍ତରି ଟଙ୍କା ଅଛି ମାଟିଆଳୁ ପନ୍ଦର ଟଙ୍କା ଅଛି କ୍ୟାପ୍ସିକମ ପଞ୍ଚାଅଶୀ ଟଙ୍କା ଅଛି

ଆଜ୍ଞା ଆଜ୍ଞା ବୋଇତାଲୁ କିଲୋ ହେଉଛି ଆପଣଙ୍କର ପନ୍ଦର ଟଙ୍କା ପଚାଶ ପଇସା ଅମୃତଭଣ୍ଡା ହେଉଛି ତେର ଟଙ୍କା ପଞ୍ଚସ୍ତରି ପଇସା ଆପଣ ବୋଇତାଳୁ କେତେ ନେବେ କିମ୍ବା ଅମୃତଭଣ୍ଡା କେତେ ନେବେ କୁହନ୍ତୁ ତ ବୋଇତାଳୁ କୋଡ଼ିଏ କେଜି ନେବେ ଅମୃତଭଣ୍ଡା ଦଶ କେଜି ଠିକ ଅଛି ଆପଣଙ୍କୁ ଯେତିକି ଟଙ୍କା ଲାଗିବା କଥା ଆପଣଙ୍କୁ ସେଥିରେ ଦଶ କୋଡ଼ିଏ ଟଙ୍କା ଆମେ କମ କରିପାରିବୁ ତା'ଠାରୁ ନୁହେଁ ଆଜ୍ଞା ଆମର ଯେତିକି କିଣା ଆମେ ଯେତିକି କିଣୁଛୁ ସେତିରୁ ତ ଆଉ କମେଇ ଦେଇ ହେବନି ନା ଯାହାବି ହେଲେ ଆମର ମୂଳଟାକୁ ରଖିକି ଆପଣଙ୍କୁ ଦେବୁ ଆଜ୍ଞା ବାକି ପରିବା ଅଛି କମ ରେଟ୍ ବି ମିଳିବ ଆପଣଙ୍କର ଆପଣଙ୍କର ଦଶ ଟଙ୍କାରେ ଚାରି ବିଡ଼ା ଆସିବ ବାସି ଶାଗ ସଜ ଶାଗ ତିନି ବିଡ଼ା ଆସିବ ଆଉ ବନ୍ଧାକୋବି ଆପଣଙ୍କର ଆସିବ କିଲୋ ପଚାଶ ଟଙ୍କା ବାସି ବନ୍ଧାକୋବି ଆସିବ ପଇଁତିରିଶ ଟଙ୍କା ଆପଣଙ୍କର ବୋଇତାଳୁ ସଜଟା ଯେଉଁଟାକି କଟା ହୋଇନଥିବ ସେଇଟା ଆସିବ ପନ୍ଦର ଟଙ୍କା କଟା ବୋଇତାଳୁଟା ଆସିବ ଆପଣଙ୍କର ତେର ଟଙ୍କା ପଚାଶ ପଇସା ଏହିଭଳିଆ ଆଉ ଆପଣ କେଉଁଦିନ ନେବେ କୁହନ୍ତୁ ଆମେ ଆପଣ କେତେବେଳେ କାଲି ଆସିବେ ହେଉ ଆପଣ ରଖନ୍ତୁ